ରଜ ହେଉଛି ଏକ ନିର୍ଦ୍ଦିଷ୍ଟ ସାଂସ୍କୃତିକ ପରମ୍ପରା ଯାହାକୁ ଆମେ ପୂଜା ସମୟରେ ବିଶେଷ ଭାବରେ ଅନୁସରଣ କରିଥାଉ ଏହା ତିନିଦିନ ଧରି ପାଳନ କରାଯାଏ ଏଥି ମଧ୍ୟରେ ସ୍କୁଲ ମଧ୍ୟ ଛୁଟି ରହିଥାଏ ଫଳରେ ପିଲାମାନେ ରଜ ଦୋଳିର ଭରପୁର ଆନନ୍ଦ ଉଠାଇଥା'ନ୍ତି ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଦୋଳି ଖେଳିଥା'ନ୍ତି ପିଠା ପଣା ସମସ୍ତିଙ୍କ ଘରେ ହୋଇଥାଏ ତେଣୁ ଆମେ ଦୋଳ ରଜ ମାଣବସା ଅକ୍ଷିତୃତୀୟା ଏଭଳି ପର୍ବପର୍ବାଣିକୁ ଢେରସାରା ଉପଭୋଗ କରିଥାଉ